ନାହିଁ ଆମେ ଟ୍ୟାପ ପାନି ପାଉନୁ ଯଦି ଆମେ ଟ୍ୟାପ ପାନି ପାଇଥାନ୍ତା ହେଲେ ଆମକୁ ପାନି ଆନିବା ପାଇଁ ବେଶୀ କଷ୍ଟ କରିନଥାନ୍ତା ଆମ ଆମେ ଘରେ ଘରେ ଆକା ବହୁତ ବଢ଼ିଆରେ ସୁନ୍ଦର ପାନି ମିଲି ଯାଇଥାନ୍ତା ଏବଂ ବେଶୀ କଷ୍ଟ ବି ନ ହେଇଥାନ୍ତା